ଧାର୍ମିକ ଅନ୍ଧବିଶ୍ୱାସ ହେଉଛି ଆମର ବିଶିଧ ଜ୍ୟୋତିଷ ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଗୁଣି ଗାରେଡ଼ି ଭୂତ ପ୍ରେତ ଇତ୍ୟାଦି ଆମର ଅନ୍ଧବିଶ୍ୱାସ ଯେତେବେ ଯେପର୍ଯ୍ୟନ୍ତ ଆମ ଲୋକମାନେ ଶିକ୍ଷିତ ନ ହୋଇଛନ୍ତି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରୁଛନ୍ତି ଆମର ଗାଁ ଗାଁଉଲି ଲୋକମାନେ ବହୁତ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରନ୍ତି ଯାହାଫଳରେ ଜଣେ ଜଣେ ବ୍ୟକ୍ତିକୁ ଏକ ସାପ ଦଂଶନ କରିଛି ସେହି ତାହା ଫଳରେ ଲୋକମାନେ ତାକୁ ଚାଲ ଯିବା ଏହି ବ୍ୟକ୍ତିକୁ ଝାଡ଼ିବା ପାଇଁ କିନ୍ତୁ ଶିକ୍ଷା କହୁଚି ପ୍ରଥମେ ଲୋକକୁ ବଞ୍ଚାଇବାକୁ ହେଲେ ଡ଼ାକ୍ତରଖାନା ନେବାକୁ ପଡ଼ିବ ଡ଼ାକ୍ତରଖାନା ଡ଼ାକ୍ତରଖାନା ସାଙ୍ଗେ ସାଙ୍ଗେ ନେବା ଫଳରେ ଲୋକଟାର ଜୀବନ ବଞ୍ଚିପାରିବ ସେଥିପାଇଁ ପ୍ରଥମେ ଲୋକଟିକୁ ମେଡ଼ିକାଲ୍ ନେବା ଦରକାର ଏଥିପାଇଁ ଆମକୁ ଲୋକମାନଙ୍କୁ ଶିକ୍ଷିତ କରିବାକୁ ପଡ଼ିବ କିନ୍ତୁ ବଜାର ବଜାର ସହରମାନଙ୍କରେ ଗ୍ରାମଠାରୁ ବହୁତ ଅଧିକ ଶିକ୍ଷିତ ଲୋକମାନେ ବସବାସ କରିଥାନ୍ତି ଏଥିପାଇଁ ସେ ଅନ୍ଧବିଶ୍ୱାସ ଉପରେ କିଛି ତାଙ୍କର ପ୍ରଭାବ ପଡ଼େ ନାହିଁ ସେଥିପାଇଁ